ଦଶ ଜାନୁଆରୀ ଦୁଇ ହଜାର ଦସ କୋଡ଼ିଏ ଜୁଲାଇ ଦୁଇ ହଜାର ଏକ ପନ୍ଦର ଅଗଷ୍ଟ ଦୁଇ ହଜାର ଦୁଇ ଛବିଶ ଜାନୁଆରୀ ଦୁଇ ହଜାର ତିନି ଏକ ଅକ୍ଟୋବର ଦୁଇ ହଜାର ଚାରି